ଆମ ଓଡ଼ିଆ ଭାଷା ଆଗଠାରୁ ଏବେ ଆଗଠାରୁ ଏବେ ମଧ୍ୟ ନିଜର ପ୍ରଚାର ପ୍ରସାରଣ କରିଚାଲିଛି ବଙ୍ଗଳା ଭାଷା ସହିତ କିଛି ସାମଞ୍ଜସ୍ୟ ରଖିଲାବେଳେ ଅଲଗା ଭାଷା ସହିତ କିଛି ବିଭିନ୍ନତା ମଧ୍ୟ ସେ ଆଣୁଛି ଅଲଗା ସବୁ ରାଜ୍ୟମାନଙ୍କରେ ଆମ ଓଡ଼ିଆ ଭାଷାକୁ ଏକ ସ୍ୱତନ୍ତ୍ର ବୋଲି ମାନ୍ୟତା ମିଳିଛି ଗୁଗୁଲରେ ମଧ୍ୟ ତାର ସ୍ୱତନ୍ତ୍ର ସ୍ଥାନ ଏବେ ରହିଛି